ମୋ ଜୀବନରେ ପିଲାବେଳୁ ମୁଁ ଯେତେବେଳେ ଛୋଟ ଟେ ଥିଲି ଆମର ପ୍ରାଥମିକ ଶିକ୍ଷକ ଆମକୁ ସଦାବେଳେ ଉଦାହରଣ ଦେଇ ବୁଝାନ୍ତି ଦେଶ ପାଇଁ ଲଢ଼ିବା ଏବଂ ଜୀବନ ଦେବା ମୁଁ ସେବେଠୁ ଶପଥ କରିଥିଲି ଯେ ଆମ ଦେଶ ଆମ ରାଜ୍ୟ ବା ମୋ ଜିଲ୍ଲା ଓ ଆମ ଗାଁର ଲୋକଙ୍କ ପାଇଁ କିଛି ସେବା କରିବି ଗଲା ପାଞ୍ଚ ବର୍ଷ ରୁ ମୁଁ ସରପଞ୍ଚ ଥିଲି ଲୋକମାନଙ୍କର ଦୁଃଖ ସୁଖ ବୁଝୁଥିଲି କାହାର ଭଲମନ୍ଦ ହଉଥିଲା ତାଙ୍କୁ ମେଡ଼ିକାଲ ନଉଥିଲି କାର ବ୍ଲଡ଼ ହେଉଥିଲା ବି ବ୍ଲଡ଼ ବ୍ୟାଙ୍କ ମାଧ୍ୟମରେ ଯୋଗାଯୋଗ କରି ତାଙ୍କୁ ବ୍ଲଡ଼ ଦେଉଥିଲି ବିଭିନ୍ନ ପ୍ରକାର ଅସୁବିଧାର ସମୁଖୀନ ହେଉଥିବା ଲୋକଙ୍କୁ ସାହାଯ୍ୟ କରୁଥିଲି